ହଁ ଭାଇ ଭଲ ଅଛନ୍ତି ଫୁଲ ନେବ କି ସେଇଟା ଦଶ ଟଙ୍କା ଭାଇ ଏଇଟା ପାଞ୍ଚ କୋଡ଼ିଏ ହାର ହେଉଛି ପଚିଶି ଟଙ୍କା ପଚିଶି ଟଙ୍କା ଓଭିଅସ୍ଲି ପଚାଶ ପଚାଶ ହବ ପଚିଶି ପଚିଶି ପଚାଶ ଆଉ ଏଇଠି କ'ଣ ଥାଉଛି ଭାଇ ଦେଖ ସୂତା କେତେ ଦଶ ଟଙ୍କା ପଡ଼ୁଛି ଗୁଟେ ବଣ୍ଡଲ୍ ସେଇଟା ଆଣିଲେ ସେଇଟା ଅଧା ଛିଣ୍ଡି ଯିବ ସେ ସୂତାରେ ଗୁଡ଼େଇବା ପାଇଁ ବୋଲି ସେ ଯେଉଁ ମାଳ କରିବା ପାଇଁ ବୋଲି ତାକୁ କୋଡ଼ିଏ ଟଙ୍କା ଦିଆ ହେଉଛି କ'ଣ ସେ ଟଙ୍କା ପାଞ୍ଚ ଟଙ୍କା କି ଦୁଇ ଟଙ୍କା ରହୁଛି ସେଥିପାଇଁ ବୋଲେ ତୁମେ ଆଉ ବାରଗିନିଙ୍ଗ୍ କଲେ ହେବକି ଏ ଗେଣ୍ଡୁଫୁଲରେ ଆଉ ଆଜିକାଲି ତ କିଲୋ ଶହେ ଟଙ୍କା ହେଇଯାଉଛି ଶହେ ଟଙ୍କାରେ ତିନଟା ଦୁଇଟା ମାଳ ହେଉଛି ସେଥିରେ ଆଉ କ'ଣ ଆମକୁ ମିଳୁଛି କୁହ ଆଉ ବାରଗିନିଙ୍ଗ୍ କରୁଛ ଦେଖ ଭାଇ ଏତେ କମ୍ ଗୁଟେ କହିଲେ ହେବକି ଆମର ବେପାର ଲସ୍ ହେଇଯିବ ଏତେ କମ୍ କଲେ ଆମେ ଆଉ କ'ଣ ଏଇଟା ପାଞ୍ଚ ଟଙ୍କା ମିଳୁ ବୋଲି ଏଇଠି ଦୋକାନ ବସାଇଛୁ ହେଲା ତୁମ ପରି କଷ୍ଟମର୍ ଆସି ଯଦି ଏଇଟାକୁ ଯଦି କୋଡ଼ିଏ ଟଙ୍କା ବାରଗିଙ୍ଗରେ ଯଦି ମାଗିବେ ତ ଆମର ଲସ୍ ହେବନି ଆଉ କାହାର ହେବ କୁହନ୍ତୁ ତ ସେଇଟା କ'ଣ ଗାଈ ବେପାର କରୁଛନ୍ତି ଆଜ୍ଞା ଫୁଲ ମାଳ ଭଗବାନକୁ ଦେବାଟା ଭଗବାନକୁ ଭଲ ଭକ୍ତି ମନରେ ଯଦି ଦେଲେ ସେଇଟା ତାଙ୍କୁ ଶୁଭ ହେବ ହେଲା ପାଞ୍ଚଟା ନବ ଅବଶ୍ୟ ଠିକ୍ ଅଛି ପଚିଶି ଟଙ୍କା ଭିତରେ ବୋଲେ ତେଇଶି ତେଇଶି ଟଙ୍କା ଲାଖି ଦେଇ ଦିଅନ୍ତୁ ଆଜ୍ଞା ତେଇଶି ଟଙ୍କା ଲାଖି ଦେଇଦିଅନ୍ତୁ ପାଞ୍ଚ ଟଙ୍କା ନେଇଯାନ୍ତୁ ଦୁଇ ଟଙ୍କା ଗୁଟେ କାଟି ଦିଅନ୍ତୁ ଆଉ ବେଶୀ ଟଙ୍କା କାଟିବିନି କହିଁକି ବୋଲେ ଏଇଠି କିଛି ଲାଭ ନାହିଁ ସେଇ ଦୁଇ ଟଙ୍କା ଗୁଟେ ଥିବ ହେଲା କୋଡ଼ିଏ ଟଙ୍କାର ସେତିକି ତିନି ଟଙ୍କା ତିନି ଟଙ୍କା ପାଇଁ ଆମେ ସକାଳୁ ସନ୍ଧ୍ୟା ଯାଏ ବସିଥିବୁ ଦୋକାନ ଖୋଲି ତ କ'ଣ ଲାଭ ଅଛି କି ଏଇଠି ବୁଝିଲେ କି ହଉ ଆଉ ଆଉ କେଉଁ ଆଉ କେଉଁ ହଉ ଆଉ କୋ ଆଉ କେଉଁ ଫୁଲ ନବ କୁହନ୍ତୁ ସାର୍ ଏଇଟି ଅଛି ମନ୍ଦାର ଫୁଲ ଅଛି ସେଇଟି ଗୋଲାପ ଫୁଲ ଅଛି ଆଉ ଗୋଲାପ ଫୁଲ ନେଇଁ ଭଲ ତା'ପରେ ଆମର ପଦ୍ମଫୁଲ ଅଛି ଆଉ କ'ଣ ନେବେ କି ଗୋଲାପ ଫୁଲ ଗୋଟେ ପନ୍ଦର ଟଙ୍କା ଆଜ୍ଞା ହଉ ଠିକ୍ ଅଛି ହଉ ପାଞ୍ଚଟା ତା'ପରେ ଆଉ କ'ଣ ଆଉ କ'ଣ ଫୁଲ ଯିବ ସାର୍ କୁହ ହଁ ଠିକ୍ ଅଛି

ହଁ ହଁ ଏ କଇଁ ଫୁଲ ଅଛି ଏଇଟା କୋଡ଼ିଏ ଟଙ୍କା ମାତ୍ର ଠିକ୍ ଅଛି ଆଜ୍ଞା ଠିକ୍ ଅଛି ହଉ ସବୁ ହେଇଗଲା ସାର୍ ନିଅନ୍ତୁ ତିନିଶହ ପଚିଶି କ'ଣ ସାର୍ ସେତିରେ ବି ବାରଗିନିଙ୍ଗ୍ କରୁଛନ୍ତି ଆପଣ ଫୁଲର ବାରଗିନିଙ୍ଗ୍ ଏଇଟା ପଚିଶି ଟଙ୍କା କେଉଁଟାରେ ଆସିବ ହଉ ଛାଡ଼ନ୍ତୁ ଆପଣଙ୍କ ନାଇଁ ମୋର ନାଇଁ ଆଉ ତିନିଶହ କୋଡ଼ିଏ ଟଙ୍କା ଦେଇ ଦିଅନ୍ତୁ ନେଇଯାନ୍ତୁ ଆଉ ଆପଣ କାଁ ଦିଅ ହଁ ସାର୍ ନେଇଯାନ୍ତୁ ଯାଆନ୍ତୁ ନେଇଯାନ୍ତୁ ଠିକ୍ ଅଛି ନେଇଯାନ୍ତୁ ଆଜ୍ଞା ହଉ ଆସିବେ ଆଜ୍ଞା ହଁ ଦୋକାନକୁ କେବେ କେବେ ଆସୁଥିବେ